ମୁଁ ଭାବୁଛି ଆମ ପିଲାମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେବା ନିହାତି ଗୁରୁତ୍ୱପୂର୍ଣ୍ଣ କାରଣ ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ ଆମେ ସବୁଠୁ ବଢ଼ିଆ ଆମ ପିଲାଙ୍କୁ ଓଡ଼ିଆରେ ଶିକ୍ଷା ଦେବା ଫଳରେ ସବୁ ପ୍ରକାର ଓଡ଼ିଶା ଭିତରେ ସବୁ ପ୍ରକାରର ଭାଷାର ଜ୍ଞାନ ଜାଣିପାରିବେ ଏବଂ ବର୍ତ୍ତମାନ ସବୁ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ଲିପିବଦ୍ଧ ହେଲାଣି ବର୍ତ୍ତମାନ ସରକାର ଆଇନ ପ୍ରଣୟନ କଲେଣି ଓଡ଼ିଆ ଭାଷାରେ ଯିଏ ଦୋକାନ ଆଗରେ ନ ଲେଖିବ ତା ପାଇଁ ମଧ୍ୟ ଦଣ୍ଡବିଧାନ କରାଯିବ ସେଥିପାଇଁ ଓଡ଼ିଆ ମାତୃଭାଷାକୁ ସବୁବେଳେ ପ୍ରଚଳନ କରିବା ନିହାତି ଦରକାର ଅଟେ